ମୋର ପ୍ରିୟ ପୁସ୍ତକ ହେଉଛି ଐତିହାସିକ ଏବଂ ପୌରାଣିକ ପୁସ୍ତକ ପଢ଼େ ଯଦି ମୁଇଁ ଏହାକୁ ସାରା ଜୀବନ କେବଳ ଗୋଟିଏ ପୁସ୍ତକ ପଢ଼େଇବି ତାହେଲେ ଏହା ହବକ ମୁଁ ସବୁ ବିଷୟରେ ଜାଣିପାରିବି ନାହିଁ ଆମେ ପୁସ୍ତକ ପଢ଼ିବାକୁ ହେଲେ ଆମ ବିଭିନ୍ନ ପ୍ରକାର ପୁସ୍ତକ ପଢ଼ିବାକୁ ପଡ଼ବ ନିଜର ଜ୍ଞାନ ବୃଦ୍ଧି ପା ପାଇଁ ଯଦି ଗୋଟିଏ ପ୍ରକାର ପୁସ୍ତକ ପଢ଼ିବି ତାହେଲେ ଆମେ ଜୀବନଶୈଳୀ ଆମେ ପୁରାଣ ବିଭିନ୍ନ ବିଭିନ୍ନ ବିଷୟରେ ଆମେ କିଛି ଜାଣିପାରିବାନି ଆଉ ମୁଁ ଐତିହାସିକ ପୁସ୍ତକ ଯେମିତିକି ହେଲା ବାବରଙ୍କ ଜୀବନ କାହାଣୀ ନିକଟରେ ପଢ଼ିଥିଲି ଏବଂ ତା ସହିତ ପୌରାଣିକ ଯେମିତିକି ଆମ ପୁରାଣ ହେଲା ଗୀତା ହେଲା ସେସବୁ ପୁସ୍ତକଟିକୁ ପଢ଼େ